ଆପଣ ଏମ୍ ବଜାରରୁ କହୁଥିଲେ କି ଆପଣଙ୍କ ଦୋକାନରେ କିଛି ନୂଆ ପ୍ରଡ଼କ୍ଟ ଆସିଛି କି ବିଭିନ୍ନ ପ୍ରକାର ଡ୍ରେସ୍ କାରଣ ଆଗକୁ ଦଶହରା ଆସୁଛିନା ସେଥିପାଇଁ ଆଜ୍ଞା କିଛି ଡେଲି ୟୁଜ୍ ର କିଛି ଭଲ ଭଲ ପ୍ରଡ଼କ୍ଟ ହେଇପାରିବ କି

ଦଶହରାରେ ଆପଣଙ୍କର କିଛି ଅନଲାଇନ୍ରେ ସୁବିଧା ଅଛି କି ଦୋକାନକୁ ଯିବାକୁ ଟିକେ ଅସୁବିଧା ହେଉଛି ସମୟର ଅଭାବ ତେଣୁ ଆପଣ ଯଦି ଅନଲାଇନ୍ରେ କିଛି ସୁବିଧା କରନ୍ତେ ଆମର ଏଇଠି ପାଖ ବି ଦୋକାନ ନା ସେଥିପାଇଁ ଆପଣ ଯଦି ଘରକୁ ହୋମ୍ ଡେଲିଭରି କରିଦେବେ ତାହେଲେ ମୁଁ ପେମେଣ୍ଟ ବି କରିଦେବି ଆଜ୍ଞା ଆଜ୍ଞା ଆଜ୍ଞା କେହି ବି ଫାଙ୍କା ନାହାନ୍ତି ତେଣୁ ଆପଣ ଟିକେ ଆପଣ ଘରକୁ ଆସିପାରିବେ କି ଡ୍ରେସ୍ ଦେଖିବାକୁ ଭଲ ଭଲ ଜିନିଷ ସବୁ ଆପଣ ଦୋକାନରେ ତ ବହୁତ ଲୋକ ସେ ଆପଣ ଯଦି ତାଙ୍କୁ ଟାଇମ୍ ଦେଇକି ସେସବୁ କାମ ସୂଜାଡ଼ିଆକୁ କି ରଖିବାକୁ ଯଦି ଆପଣ ବି ଆସିପାରିବେ ତାହେଲେ ବହୁତ ସୁବିଧା ହୁଅନ୍ତା ଆପଣପାଇଁ ଆପଣ ବି ଆସିଲେ ଆପଣଙ୍କ ଯୋଉ ଆସିବା ଖର୍ଚ୍ଚଟା ବି ନେଇଯିବେ ସେ ପ୍ରଡ଼କ୍ଟ କୌଣସି ବ୍ୟବସ୍ଥା କରି ନେଇଆସନ୍ତୁ ନହେଲେ ଆଉ କ'ଣ କରାଯାଇପାରିବ ଆପଣଙ୍କ ଆପଣ ଟିକେ ବୁଝ ଆପଣ ଟିକେ ବୁଝନ୍ତୁ ମୋ ପାଖରେ ଟାଇମ୍ ନାହିଁ ବୋଲି ଆପଣଙ୍କୁ କଲ୍ କରି କହୁଛି କି ଆପଣ ଯେତିକି ହୋମ୍ ଡେଲିଭରି ବି କରିବେ ସେଟା ଆମପାଇଁ ଆପଣଙ୍କ ପାଇଁ ବି ବହୁତ ଭଲ ହେବ ଆପଣ ଆପଣଙ୍କ ଖର୍ଚ୍ଚ ନେଇଯିବେ ଆଉ ମୁଁ ମୋର ଡ୍ରେସ୍ ଘରେ ବସି ମଧ୍ୟ ପାଇପାରିବି ଜିନ୍ସ ପ୍ରଡ଼କ୍ଟର ଖାଲି ଆଜ୍ଞା ଜିନ୍ସ ପ୍ରଡ଼କ୍ଟର ଯେମିତି ଗୋଟେ ଭଲ ଡେଲି ୟୁଜ୍ ପାଇଁ ଭଲ ଡ୍ରେସ୍ ଭଲ ଡ୍ରେସ୍ ଆଉ ଜିନ୍ସ୍ ଆଜ୍ଞା ଆଜ୍ଞା ଆଜ୍ଞା ଯଦି ଆପଣ ନ ଆସିବେ ମୁଁ ଯିବି ଆଉ ଲାଷ୍ଟକୁ ଆଉ ଆଜ୍ଞା ଆଜ୍ଞା ରଖନ୍ତୁ